ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ପ୍ରଥମଟା ହେଲା ଦଶ ହଜାର ଦ୍ୱିତୀୟଟା ହେଲା କୋଡ଼ିଏ ହଜାର ତୃତୀୟଟା ହେଲା ତିରିଶି ହଜାର ଚତୁର୍ଥ ହେଲା ଚାଳିଶି ହଜାର ପଞ୍ଚମ ହେଲା ଷାଠିଏ ଷାଠିଏ ହଜାର